ନମସ୍କାର ଆଜ୍ଞା କହୁନ୍ ହଁ ଆଜ୍ଞା ଠିକ୍ ଠାକ୍ ଆଉ ମୋର ଦୋକାନତ ଭିଡ଼ ଟିକେ ଆଜି ଅଛେ ବେସି ଆଉ କହ ଦା କାଣା ଦେମା କାଏଁ ମିଠା ଫିଠା ଖାଇବା ହଁ

ବାର୍ଥଡ଼େ ଅଛେ ମିଠା ଫିଠା ଆପଣଙ୍କ ଟିଫିନ ଲାଗେ ଦହିବରା ହେଲା ଆଳୁ ଚପ୍ ହେଲା

ହଁ ସବୁ ଅଛେ ସେନେ ବିଭିନ୍ନ ପ୍ରକାର ଚଟନି ହେଲା ରସୁଣ ଚଟନି ଟମାଟୋ ଚଟନି ମରିଚ କଞ୍ଚାଲଙ୍କା ଚଟନି ସବୁ ଏଭେଲେବୁଲ ଅଛେ ମିଠା କାଣା କାଣା ଦେମା ହଁ ହଁ ହଁ ଦା ଖିରମନ ଅଛେ ଗୁଲାବଜାମୁନ ଅଛେ ଜିଲାପି ଅଛେ ଗଜା ଅଛେ ଆହୁରିବି ବହୁତ ଅଛେ ଭେରାଇଟି ଟାଇପର ମିଠା ମିଠା ଲଡୁଗୁଡ଼ାକ ଅଛେ ଅଛେ ଅଛେ ସବୁ ଅଛେ ହୁଁ ସେଟା ହଁ ଟିକେ ଅଧିକା ଇ କ୍ଷୀରମନ ମାନେ ଟିକେ ଗୁଟେକେ ପାଞ୍ଚ ଟଙ୍ଗା ପଡ଼ଲେ ସେଟା ଗୁଟେ ଦଶ ଟଙ୍ଗା ଖଣ୍ଡେ ପଡ଼ବା ସେଟା ଟିକେ ଅଧିକା ରହୁଛି ଆଉ ଜାଣିଛ ତମେ ଆଉ ହଉ ହଉ ଗନଲେ ପାଖାପାଖି ସବୁ ପାଁଚ୍ ପାଁଚ୍ କେଜି ଖଣ୍ଡେ କରିଦେମା କାଏଁ ହୁଁ ତ ଆଇଟମ୍ କେତେ କହୁଛ ହଁ ଘି ଆଇଟମ୍ ଯେତେ କହୁଛ ସବୁ ପର ପିସ୍ ସେଟା ଦଶ୍ ଟଙ୍ଗା ଲାଗବା ଆଉ ମାନେ ହଁ ହଁ ହେଲା କି

ହଁ ହଁ କେତେ ଟାଇମ ସୁଦ୍ଧା ପହଞ୍ଚେଇ ଦେଲେ ହେବା ତମର ପିଲା ଯିବାନା ଗାଡ଼ିରେ

ହଁ ହଁ ହଁ ସକାଳେ ପଠେଇଦେମା ଗରମ୍ ଗରମ୍ ଭଲ ରହିବା ଆଉ ଚଟଣି ଫଟଣି ବନେଇଦେମାଁ ରସୁଣ ଚଟଣି ଫଟଣି ହଁ ହଁ ହଁ ହଁ ହ ହା ହଁ ଠିକ୍ ଅଛି ଆମ ଦୋକାନରେ ବେସି ଭିଡ଼୍ ଅଛେ ରଖସି ଟିକେ ତମର କାଲି ସାମାନ୍ ପହଁଚେଇ ଦଉଛୁଁ ଆଉ ହଁ ଠିକ୍ ଅଛି